ଯଦି ଆମେ ବଗିଚାରେ ଗୋଟିଏ ଫୁଲଗଛ ଲଗେଇଥାଉ ତା'ହେଲେ ତାର ସବୁ ଉପକରଣ ଦରକାର ଯେମିତି ଆମେ କୋଦାଳ ଶାବଳ କୋଡ଼ି ଫାଉଡ଼ା କଇଁଚି କତୁରୀ କରଣୀ ଗମଳା ପାଣିଝରା ଇତ୍ୟାଦି ବ୍ୟବହାର କରିଥାଏ ଗୋଟେ ଗଛ ଗ୍ରୋ ହେବାପାଇଁ ଯେମିତି ଆମର ଶାବଳ ଆମେ ଶାବଳ କ'ଣ ପାଇଁ ବ୍ୟବହାର କରିଥାଉ ଗୋଟେ ଗଛ ଆମେ ଗୋଟେ ଗଛକୁ ଦେବା ଶାବଳ ଦ୍ୱାରା ଖୋଳିଥାଉ ଶାବଳ ଦ୍ୱାର ଖୋଳିକିନା ଗଛକୁ ଲଗାଇଥାଉ ଆଉ କୋଡ଼ି କୋଡ଼ି ଦ୍ୱାରା କ'ଣ କରିଥାଉ ଆମେ କେଉଁଠି ଗଛ ଲଗାଇଲୁ ଗଛର ସେପ୍ ସବୁ ମାନେ ମାଟି ସବୁକୁ ସେପ୍ କରିନେଇକି ପାଣି ଯେମିତି ସେଭିତରେ ରହିବ ସେମିତି ଗୋଟେ ଗୋଲ କରି ସେଠି ରଖିଥାଉ ଆଉ କଇଁଚି ଏବେ ଆମେ ଗୋଟେ ଗଛ ଲଗାଇଲୁ ତାହାଠି ଅନେକ ପ୍ରକାର ଗଛଯାକ ବି ବଢ଼ୁଛନ୍ତି ଯେଉଁଠି କଣ୍ଟାଯାକ ସେ କଇଁଚି ଦ୍ୱାରା କ'ଣ କରୁ ତ ଆମେ ସେ ବେକାରିଆ ଯେଉଁ କଣ୍ଟା ଗଛଯାକ ତା ସବୁ କାଟି ପକାଇଥାଉ ସେ କଇଁଚି ଦ୍ୱାରା କତୁରୀ ଦ୍ୱାରା ବି ସେଇ ସେମ୍ କରନ୍ତି ବଡ଼ ବଡ଼ ଗଛ ମାନଙ୍କୁ ହାଣି ଦିଅନ୍ତି ଗାମଲା ଦ୍ୱାରା କ'ଣ କରିଥାଉ ଆମେ ଗାମଲା ଗାମଲା ଦ୍ୱାରା ଆମେ ନେଇକି ଯେତେ ୱେଷ୍ଟ୍ ପ୍ରଡ଼କ୍ଟ ବାହାରିଥାଏ ଯେମିତି ମାଟିଗୁଡ଼ାକ ପତ୍ରଗୁଡ଼ାକ କଣ୍ଟାଯାକ ଯେତେ ଆମେ କଇଁଚି କତୁରୀ ଦ୍ୱାରା କାଟିଥାଉ ସେସବୁ କାଢ଼ି କରି ଆମେ ଫିଙ୍ଗିଥାଉ ଆଉ ଆମର କ'ଣ ରହିଛି ପାଣିଝରା ପାଣିଝରା ଓଭିୟସଲି ଯେଉଁ ଗଛରେ ବି ପାଣି ନଦେଲେ ଗଛଟା ବଞ୍ଚିବନି ଆମେ ପାଣି ତାକୁ ନିହାତି ଦେବା ଆବଶ୍ୟକ ଆଉ ପାଣି ଦେବା ଦ୍ୱାରା ହିଁ ଗୋଟେ ଗଛର ନାହିଁକି ବଢ଼ିଥାଏ ଗ୍ରୋଥ ହେଇଥାଏ ଯାହାବି ହୋଇଥାଏ ସୋ ଆମେ ପାଣି ଦେବାର ନିହାତି ଆବଶ୍ୟକ ଏହିସବୁ ସାମଗ୍ରୀ ଆମେ ଗୋଟେ ବଗିଚାରେ ନିହାତି ଆବଶ୍ୟକ ଆଉ ଏଇସବୁ ସାମଗ୍ରୀ ୟ୍ୟୁଜ୍ କରିବା ଦ୍ୱାରା ଗୋଟେ ଗଛର ଗ୍ରୋ ହେଇଥାଏ